ଆଗକାଳରେ ଲୋକମାନେ ଚୁଲି ବ୍ୟବହାର କରି ରୋଷେଇ କରୁଥିଲେ ସେଥିରେ ବହୁତ ସମୟ ନେଇଥାଏ ଚୁଲିରେ ଜାଳ ଜାଳେଣୀ ଜିନିଷ କାଠ କିମ୍ବା ଘଷି ପତ୍ର ଶୁଖିଲା ପତ୍ର ଇତ୍ୟାଦି ବ୍ୟବହାର କରି ସମସ୍ତେ ରୋଷେଇ କରୁଥିଲେ ସେଥିରେ ବନ୍ଧୁବାନ୍ଧବ ଆସିଲେ ଡେରିରେ ଫେରନ୍ତି କ'ଣ ପାଇଁ ନା ରୋଷେଇ ହେଇନଥିବ ରୋଷେଇ ହେଲେ ବହୁତ ସମୟ ନେଇଯାଇଥିବ ସେଥିପାଇଁ ଲୋକମାନେ ଶୀଘ୍ର ରୋଷେଇ କରିପାରୁନଥିଲେ ଏବେ ଗ୍ୟାସ୍ ସିଲିଣ୍ଡର ହେଇଯାଇଛି ବୋଲି ଲୋକମାନେ ବହୁତ ଉପକୃତ ହେଉଛନ୍ତି କାରଣ ଏବେ ଗ୍ୟାସ୍ରେ ରୋଷେଇ କଲେ ଶୀଘ୍ର ରୋଷେଇ ହେଇଯାଉଛି ଏବଂ ଲୋକମାନେ ମଧ୍ୟ ବହୁତ ଉପକୃତ ହେଉଛନ୍ତି ଆଗକାଳରେ ଚୁଲି ବ୍ୟବହାର ହଉଥିଲା କିନ୍ତୁ ବହୁତ ସମୟ ନେଉଥିଲା କିନ୍ତୁ ଏବେ ଗ୍ୟାସ୍ ହେଇଯାଇଛି ବୋଲି କମ୍ ସମୟ ନଉଛି